ଭାରତର ଅନେକ ବ୍ୟବସାୟୀ ଶିଳ୍ପପତି ନେତାମାନେ ଆମ ଭାରତର ବହୁତ ପରିବର୍ତ୍ତନ ଆଣିଛନ୍ତି ସେମାନେ ଭାରତକୁ ଏକ ନୂଆ ରାସ୍ତା ଦେଖାଇଛନ୍ତି ସେନ ଭାରତକୁ ଏକ ବିକଶିତ ରାଷ୍ଟ୍ର ତ ଯେଉଁ ସେ ମାତ୍ର ବ୍ୟବସାୟୀମାନଙ୍କ ଭିତରୁ ରତନ ଟାଟା ଯିଏକି ପ୍ରଥମେ କମ୍ ଦାମରେ ଶସ୍ତାରେ ଭାରତୀୟଙ୍କ ପାଇଁ ଚାରି ଚକିଆ ଯାନ ତିଆରି କରିଥିଲେ ଏ ଏବଂ ତାଙ୍କ ଦ୍ୱାରା ଭାରତର ଲୋକମାନେ ଶସ୍ତାରେ ଚାରି ଚକରେ ବୁଲି ପାରିଲେ ବା କିଣିପାରିଲେ ଏବେ ସେ ରତନଟାଟା ବିଭିନ୍ନ ପ୍ରକାର ତାଙ୍କ ଗାଡ଼ି ତିଆରି କରୁଛନ୍ତି ଏବଂ ଭାରତୀୟମାନେ ସେଗୁଡ଼ିକ ଚଢ଼ି ଇଂରେଜ ମା ବା ବିଦେଶର ଲୋକମାନଙ୍କ ସହିତ ସମାନ ଭାବରେ ଯିବା ଆସିବା କରିପାରୁଛନ୍ତି ତା ଅନେକ ଶିଳ୍ପ ଦେ ଅଛନ୍ତି ଏବଂ ନେତାମାନେ ଅଛନ୍ତି ଯେମିତି ଏବେ ଆମ ଦେଶର ପ୍ରଧାନମନ୍ତ୍ରୀ ଅଛି ନରେନ୍ଦ୍ର ମୋଦି ସେ ବିଭିନ୍ନ ପ୍ରକାର ସଂସ୍କାର ଆଣି ଭାରତକୁ ଏକ ପରି ପରିବର୍ତ୍ତନଶୀଳ ରାଷ୍ଟ୍ରରେ ବା ବିକାଶଶୀଳ ରାଷ୍ଟ୍ରରେ ପରିଣତ କରନ୍ତି ସେ ଆମ ଦେଶର ବିଭିନ୍ନ ପ୍ରକାର ଆଇନ ପରିବର୍ତ୍ତନ କରିଛନ୍ତି ଯେମିତି ଆଗ ଜମ୍ମୁ କାଶ୍ମୀର ଏକ ସ୍ୱତନ୍ତ୍ର ରାଜ୍ୟ ଥିଲା ତାହା ଆମ ଭାରତର ହେଇକି ଥିଲି ମଧ୍ୟ ତାହାର ଏକ ଅନ୍ୟ ଆଇନ ଥିଲା ସେ ତାହାକୁ ପରିବର୍ତ୍ତନ କରି ତାହାକୁ ଭାରତ ସହିତ ଏକ କରି ପାରିଛନ୍ତି ଏହାଦ୍ୱାରା ସେମାନେ ମଧ୍ୟ ଆମ ଭାରତ ସଙ୍ଗେ ଇଏ ହୋଇପାରିଛନ୍ତି ସେଥିପାଇଁ ସେଠାରେ ବହୁତ କିଛି ପରିବର୍ତ୍ତନ ଘଟିଛି